ଚାରି ଏକ ଉଣେଇଶହ ବୟାନବେ ତେଇଶ ପାଞ୍ଚ ଉଣେଇଶହ ସତାଅଶୀ ଚବିଶ ଚାରି ଉଣେଇଶ ପଞ୍ଚାବନ ତିନି ଛଅ ଉଣେଇଶହ ଅଠାଅଶୀ ବାଇଶ ତିନି ଉଣେଇଶହ ତେୟାନବେ